ହେଲୋ ହଁ ନିକିତ୍ ରେଷ୍ଟୁରାଣ୍ଟରୁ କହୁଥିଲି ତ ମୋତେ ଅର୍ଡ଼ର୍ କରିଥିଲି ଆଗରୁ ମୁଇଁ ମୋତେ ଫିର୍ ଅର୍ଡ଼ର୍ କରିବାର୍ ଅଛି ସେନ ଟିକେ ଅର୍ଡ଼ର୍ଟା ମୋତେ କର୍ବାର୍ ଅଛେ ସସ୍ କର୍ବାର୍ ଅଛେ ଚଟ୍ନି କର୍ବାର୍ ଅଛି ଆଉ ଚାଉମିନ୍ ବି କର୍ବାର୍ ଅଛି କଫି ବି କର୍ବାର୍ ଅଛେ ହେନ୍ତା କେତେଟା ଜିନିଷ୍ ଅର୍ଡ଼ର୍ କର୍ବାର୍ ଅଛି ଆଗ୍ରୁ ମୋର୍ ଅର୍ଡ଼ର୍ଟେ ଥିଲା ଏବେକା ମୋତେ ସେନ ରେଟ୍ କରି କରି ଅର୍ଡ଼ର୍ ଟିକେ ଇଏ କରିଦିଅ ହଉ ଭଲ ଭଲ୍ ଜିନିଷ୍ମାନେ ଯେଣ୍ଟାକି ବେଶୀ ରେଟ୍ ବି ନାଇଥିବା ହେନ୍ତା ଜିନିଷ୍ ମାନେ ଅର୍ଡ଼ର୍ କର୍ କମ୍ ରେଟ୍ ଟିକେ ନେବେ ବେଶୀ ରେଟ୍ ନାଇ ନେବେ ଆଉ ଅର୍ଡ଼ର୍ଟା ଲେଖିଦେବେ ଅର୍ଡ଼ର୍ଟା କହିଲି କାଏଁ ଯେ ଚଟ୍ନି ସସ୍ ଆଉ ଚଉମିନ୍ କଫି ଏନ୍ତା କିଛି ସେନ ରେଟ୍ କରିଦିଅନ୍ ଆଗ୍ରୁ ବି ଅର୍ଡ଼ର୍ କରାହେଇଥିଲା ସେନ୍ତାକି ଯେନ୍ତା ନାନ୍ ଥିଲା ଆଉ ପନିର୍ ଥିଲା ସେନ ରେଟ୍ କରିି ଦେଇକରି ସବୁ ଗୋଟେରେ ପଠେଇଦିଅ